ଟେକ୍ନୋଲୋଜି ମାଧ୍ୟମରେ ଯେମିତି ଆମେ କିଛି କରୁଛନ୍ତି କଳା ପରିଦର୍ଶନ କରୁଛନ୍ତି ତା'ର ମାଇକ ବାଜୁଛି ତାର ଲାଇଟ ସବୁ ସେଇ ସବୁ ଟେକ୍ନୋଲୋଜି ମାଧ୍ୟମରେ ହିଁ କଳା ଆମର ଆଗକୁ ଉନ୍ନତି ଯାଉଛି ଯେମିତିକି କିଛି ଆମେ କରୁଛନ୍ତି କଳା ପ୍ରଦର୍ଶନ କରୁଛନ୍ତି ସେଥିପାଇଁ ବି ଆମର କିଛି ସବୁ ଆଜି କାଲି ତା'ର ବ୍ୟବହାର ହିଁ କରା ଯାଉଛି